ହଁ ମୁଁ ବିଭିନ୍ନ ପ୍ରକାର ବିଭିନ୍ନ ସ୍ଥାନକୁ କଳା ପ୍ରଦର୍ଶନୀ ଦେଖିବାକୁ ଯାଇଛି ଏବଂ ଜାଣିଛି ଯେମିତିକି ବାଉଁଶ ରାଣୀ ଆଣି ଦେଖିବାକୁ ଯାଇଥିଲି ସେଥିରେ ଗୋଟେ ଝିଅ ଦଉଡ଼ି ଦଉଡ଼ିରେ ଗୋଟେ ପଟରୁ ଆର ପାଖକୁ ଯାଇଥାଏ ଏବଂ ଗୋଡ଼ରେ ଥାଳି ରଖି ଦୌଡ଼ିରେ ଉପରେ ଚାଲିଥାଏ ଚାଲିଥାଏ ଏବଂ ମାଠିଆକୁ ମୁଣ୍ଡରେ ବୋହିକି ଝିଅଟିଏ ଚାଲି ଚାଲୁଥାଏ ଏମିତି ବିଭିନ୍ନ ପ୍ରକାର ସର୍କସ୍ ମଧ୍ୟ ଦେଖକୁ ଯାଇଛି ଏବଂ ମୁଁ ବିଭିନ୍ନ ପ୍ରକାର ସର୍କସ୍ ଦେଖିଛି ଆଉ ବିଭିନ୍ନ ପ୍ରକାର କଳା ପ୍ରଦର୍ଶନୀ ଯେମିତିକି ଦଣ୍ଡଯାତ୍ରା ଦେଖିଛି ସେଥିରେ ଲୋକମାନେ ସ୍ତ୍ରୀ ଲୋକଙ୍କ ଭଳିଆ ପୋଷାକ ପରିଚ୍ଛନ୍ନ ପିନ୍ଧି ସଜବାଜ ହୋଇ ନାଚନ୍ତି ଏବଂ ବିଭିନ୍ନ ପ୍ରକାର ଖେଳ ଯେମିତିକି ମ୍ୟାଜିକ୍ କୁହାଯାଏ ବିଭିନ୍ନ ପ୍ରକାର ମ୍ୟାଜିକ୍ ମଧ୍ୟ ଦେଖିଛି ଅନେକ ସ୍ଥାନକୁ ଯାଇଛି ବିଭିନ୍ନ ପ୍ରକାର ଦେଖିଛି ଏବଂ ଆହୁରି ଅଧିକ ଦେଖିବାକୁ ମଧ୍ୟ ଆଗ୍ରହ ଲାଗିଥାଏ ତ ମୁଁ ନୂଆ ନୂଆ ଜିନିଷ ଦେଖିବାକୁ ଏବଂ ନୂଆ ନୂଆ ଜିନିଷ ବିଷୟରେ ଜାଣିବାକୁ ଭଲ ପାଏ ବିଭିନ୍ନ ପ୍ରକାର କଳା ଏବଂ କୌଶଳ ଦେଖି ତାଙ୍କ ଠୁ ଶିଖିବାକୁ ମଧ୍ୟ ଚାହେଁ